ମୋ ବଗିଚାରେ ଗୁଡ଼ିକ ଲଗାଇବା ପାଇଁ ମୁଁ ସ୍ଥିର କରୁଛି ଯେ ମୁଁ ଆମ୍ବ ଗଛ ପଣସ ଗଛ ଆଉ ଜାମୁ ଗଛ ଲଗେଇବା ପାଇଁ ସ୍ତ୍ରୀ କହିଛିି କାରଣ ଏହିକି ଯେ ଆମ୍ବ ଗଛ ଯେଉଁ ଚାଷ କରିଲେ ଆମ୍ବ ଫଳ ବହୁତ ଭଳ ହେଉଛି ଯାହା କାରଣ ମୁଁ ଆମ୍ବ ବିକି ବି ପାରିବି ଆଉ ତା ପତ୍ର ଆଉ ତା ଗଛରେ ମତେ ଠିକ୍ଠାକ୍ ଅମ୍ଳଜାନ ମିଳିପାରିବ ଆଉ ତା ଗଛର ଛାଇରେ ଆମେ ସବୁ ବି ନେଇପାରିବୁ ସେ ଜଣ ହେଉଛି ଜାମୁ ଗଛ ଜାମୁ ଗଛ କ'ଣ ପାଇଁ ଏହିକି ଯେ ଜାମୁ ଗଛ ଆମ ଗଭର୍ମେଣ୍ଟ ସ୍ତରଫରୁ ସେଟା ଆମ ପ୍ରତ୍ୟେକ ପଞ୍ଚାୟତରେ ପ୍ରତ୍ୟେକ ଗାଁରେ ଫ୍ରିରେ ଦେଉଛନ୍ତି ସେଟା ଆମେ ଗାଁ ଗାଁରେ ଲ ଆମ ଲଗେଇ ପାରିବୁ ଫ୍ରିରେ ଲଗେଇ ପାରିବୁ ସେଟା ଲଗେଇକିରି ଫଲ ବି ଆମେ ଖାଇପାରିବୁ ତା ଫଲ ବି ଆମେ ଖାଇପାରିବୁ ତା'ର ଗଛ ପତ୍ର ବି ଆମୁକୁ ପତ୍ର ବି ଆମୁକୁ ମିଳିପାରିବ ତା'ର ତା ଗଛର ଅମ୍ଳଜାନ ବି ଆମୁକୁ ଠିକ୍ଠାକ୍ ମିଳିପାରିବ ତାହା କାରଣରେ ଆମେ ସେଟା ସ୍ଥିର କରିଛୁ ଆଉ ଦ୍ୱିତୀୟ ଆମ ମୁଁ ସ୍ଥିର କରୁଛି ଦ୍ୱିତୀୟର ମୁଁ ଫୁଲ ଗଛ ଲଗେଇବି କେତେଟା ପଣସ ଗଛ ଲଗେଇବି କାହିଁକି ଯେ ଏ ଗଛ ଫୁଲ ଗଛ ପଣସ ଗଛ ଲଗେଇଲେ ଟିକେ ସୁନ୍ଦରତା ମିଳିବ ଆଉ ପଣସ ଗଛରେ ପଣସ ଗଡ଼ ବଡ଼ ବଡ଼ ବଡ଼ ଗଛ ତାହା ଟିକେ ଛାଇ ମିଳିବ ତାହରେ ଆମକୁ ଠିକ୍ଠାକ୍ ଅମ୍ଳଜାନ ମିଳିବ ସେଟା ଠିକ୍ଠାକ୍ ବଡ଼ ବି ହୋଇପାରେ ପାଖାପାଖି ମୋ ପାଇଁ ଏଥିରେ କରିଛି